ବରା ସିଙ୍ଗଡ଼ା ପନ୍ଦର ଟଙ୍କା ଲେଖାଏଁ ଦିଆହେଉଛି ଆଉ ହଁ ପନ୍ଦରଟଙ୍କା ଲେଖାଏଁ ହଁ ଦେଖୁଛ ଦେଖୁଛ ତ ସବୁ ରେଟ୍ ବଢ଼ିଲାଣି ଆଳୁ ରେଟ୍ ବଢ଼ିଲାଣି ଇଏ ପିଆଜ ରେଟ୍ ବଢ଼ୁଛି ବିରି ରେଟ୍ ବଢ଼ିଲାଣି ଆଉ ଯଦି ରେଟ୍ ନବଢ଼େଇବି ତ ମୋତେ ପୋଷେଇବନି ଆଉ ମୁଁ କେମିତି ବେପାର କରିବି ଆଉ ଯୋଉ ଚାରି ପାଞ୍ଚଟା ପିଲା ରଖିଛି ତାଙ୍କୁ ଫେରେ କେମିତି ଦେବି ଏମତି ତ ବଢ଼େଇଲେ ତ ମୁଁ ଦେବି ନା ସେଥିଲାଗି ଆଉ ଆପଣମାନେ ଜାଣିଥିବେ ମୁଁ କହିପାରିବିନି କିନ୍ତୁ ଆମ ଏପଟ ମୁଁ ପନ୍ଦରଟଙ୍କା ଲେଖାଏଁ ଦେଉଛି ମୋତେ ମତେ ମୋର ଲସ୍ ହୋଇଯାଉଛି ନା ମୋର ନଦେଲେ ମୋର ପନ୍ଦରଟଙ୍କା ଲସ୍ ହୋଇଯାଉଛି ଲେଖାଏଁ ଲାଭ ବାହାରୁନି ଆଳୁ ରେଟ୍ ଆପଣ ଜାଣିଥିବେ କେତେ ବଢ଼ିଛି ଆଉ କେତେ ମାନେ କେତେବି ମୁଁ କମେଇବି ହେଲେ ହଁ ହୋଇଥିବ ଆପଣଙ୍କ ସେପଟେ ପାଞ୍ଚଟଙ୍କା ଆଉ ଏପଟେ ତ କମେଇ ମୁଁ କମେଇ ପାରୁନି କାରଣ ମୋର ଲାଭ ତ ବାହାରୁନି ମୁଁ କମେଇବି କଣଟା ଆଉ ମୁଁ ଯୋଉ ଚାରିଟା ପିଲାଙ୍କୁ ରଖିଛି ତାଙ୍କୁ ବି ଦେବାର ଅଛି ନା ମୋତେ ମୁଁ ତ ଏକୁଟିଆ ଦୋକାନ କରୁନି ନା ଆଁ ନାଇଁ ମୁଁ ସେଠିକି ଏତେ ବାଟ ପରିବାର ଅଛନ୍ତି ମୋର ମୁଁ ଛାଡ଼ିକି କେମିତି ଯିବି ସେଇଠି ଯିବି ଚଳିବାକୁ ମତେ ଏଇଠି ସୁବିଧା ହେଉଛି କରିବାକୁ ସେଇଟା ଠିକ୍ ଏଇଠି ବି କିଛି ତ ଖରାପ ନାହିଁ ଏଠି ବି ବେଙ୍ଗଲୋର୍ରେ ଆପଣଙ୍କର ପାଞ୍ଚଟଙ୍କା କହୁଛନ୍ତି ମୋର ତ ଆଳୁ ଆଳୁ ରେଟ୍ ଆଳୁ ରେଟ୍ ବିରି ରେଟ୍ ବଢ଼ିଛି ବୋଲି କି କହିକି ତ ମୁଁ ଦିନେ ଏତେ ରେଟ୍ ଯେତେବେଳେ କମିବ ମୁଁ ସେମତି କମେଇଦେବି ଯେତେବେଳେ କମିବ ମୁଁ କମେଇବି ତଥାପି କେତେ ନେବେ ଆପଣ କମ୍ରେ ଛଅଟଙ୍କା ବାଲା ଛଅଟଙ୍କା ନହେଲେ ଦିଅନ୍ତୁ ଗୋଟେକୁ ନହେଲେ ଛଅଟଙ୍କେ ଲେଖା ଦିଅନ୍ତୁ ଛଅଟଙ୍କା ଲେଖା ଦେବ ଗୋଟେକୁ ପନ୍ଦରଟଙ୍କା ଆପଣ ଦେଇପାରିବେନି ଛଅଟଙ୍କା ଆପଣ ଦେବେ କ'ଣ ପାଇଁ ମାନେ ଆପଣଙ୍କର କ'ଣ ଅସୁବିଧା ହେଲାକି ପନ୍ଦରଟଙ୍କା ଆପଣଙ୍କୁ ଖରାପ ଲାଗିଲା କି ବେଶୀ ହେଉଛି ଯେ ହେଲେ ମୋର ଲସ୍ ହୋଇଗଲା କେତେ ଟଙ୍କା ଆପଣ ଜାଣିପାରୁଥିବେ ତ ମୁଁ ପନ୍ଦର ଟଙ୍କାରେ ଆପଣଙ୍କୁ ଆପଣ କେମିତି ଆଉ କିଏ ନେଲେ ତ ଆପଣଙ୍କୁ ଯଦି ମୁଁ ଛଅଟଙ୍କା ଲେଖେ ଦେବି ଆଉ ଯୋଉ ପାଞ୍ଚଟା କଷ୍ଟମର୍ ଠିଆହୋଇଥିବେ ଶୁଣିବେ ସେମାନେ ମୋତେ ଦୋଷ ଦେବେ ନା କି ତାଙ୍କୁ ଛଅ ଟଙ୍କା ଲେଖାଏଁ ପାଞ୍ଚଟଙ୍କାରେ ଆପଣ ଦେଉଛନ୍ତି ଆମକୁ କାଇଁ ଏତେ ଟଙ୍କାରେ ଦେଉଛନ୍ତି ସେମାନେ ଅପୋଜ୍ କରିବେ ନା ମୋ ସାଙ୍ଗରେ ଠିକ୍ ଅଛି ମୁଁ ଆପଣ ବୁଝନ୍ତୁ ଆପଣ ବୁଝନ୍ତୁ ନହେଲେ ମୁଁ ଯିବି ଆଉ ହେଲା